ଆମ ମାଲକାନଗିରି ଜିଲ୍ଲାରେ ଆଗରେ କିଛି ସୁବିଧା ନଥିଲା ବାକି ଏବେ ଆମ ମାଲକାନଗିରିରେ ବହୁତ ଡ଼େଭଲପ୍ଡ ହୋଇଛି ସବୁକିଛିର ସୁବିଧା ହୋଇଛି ଯେଉଁଥିରେ ଆଗରେ ଗୋଟିଏ ମାତ୍ର କଲେଜ୍ ଥିଲା ଯୋଉଥିପାଇଁ କିି ସମସ୍ତେ ମେଟ୍ରିକ୍ ପାସ୍ କରିକି ଆଉ କଲେଜ୍ ଯାଇପାରୁନାହାନ୍ତି କାହିଁକିନା ତାଙ୍କ ଘରଠୁ ରାସ୍ତା ବହୁତ ଦୂରରେ ଥିଲା ସେଇଥିପାଇଁ ସମସ୍ତେ କଲେଜ୍ ଯାଇପାରୁନଥିଲେ କିନ୍ତୁ ଏବେ ମାଲକାନଗିରିରେ ବହୁତଗୁଡ଼ାଏ କଲେଜ୍ ହୋଇଛି ସେଇଥିପାଇଁ ସମସ୍ତେ କଲେଜ୍ରେ ଯାଇକି ଶିକ୍ଷା ଗ୍ରହଣ କରୁଛନ୍ତି ଯେଉଁଦ୍ୱାରା କିି ସମସ୍ତଙ୍କର ବିକାଶ ହେଉଛନ୍ତି ବର୍ତ୍ତମାନ ରେ ଶିକ୍ଷା ବିିଦ୍ୟାଳୟ ମହାବିଦ୍ୟାଳୟ ମେମୋରିଆଲ୍ କଲେଜ୍ ମଧ୍ୟ ଅଛି ଯେଉଁଥିରେ କି ସମସ୍ତଙ୍କର ବହୁତ ସୁବିଧା ହେଉଛି